ଦିଦି ନମସ୍କାର

ଦୁଇଟା କ୍ଳାସ୍ ସରିଲା ନ ହଁ କୁହନ୍

ଦେଖନ୍ ଦିଦି ଦେଖନ୍ ମ୍ୟାଡ଼ାମ୍ ଆଉ ଆମେ ହେଉଛୁଁ ଦୁଇଟା ସାର୍ ଆଉ ଗୁଟେ ମୁଇଁ ଟିଚର୍ ରହୁଛେଁ ତ କରବାନେ ବହୁତ୍ ପ୍ରୋବ୍ଲେମ୍ ହେଇ ଯାଉଛେ ସେ ସେ ସାର୍ମାନେ ଫେରେ ଛୁଟି ନେଇଁ ରହୁଛନ୍ ତ ଏଡ଼ଜେଷ୍ଟମେଣ୍ଟ୍ କରମାକେ ପଡ଼ବା ଖେଲ୍ ଟାଇମ୍ନେ ଯଦି ଆମେ କରମା କ୍ଲାସ୍ ବୋଲେ ଛୁଆପିଲା ହଁ କରିବେ କି ନେଇଁ ସେମାନେ କ୍ଲାସ୍ କରିବାକେ ଚାହିଁବେ କି ନେଇଁ ସେମାନେ ବୁଝିବାକେ ପଡ଼ବା ଯଦି ହଁ କରିବେ ସେ ଲୋକ୍ ଯଦି କ୍ଲାସ୍ କରବାକେ ଚାହିଁବେ ତାହେଲେ କରମା ହଁ ସାର୍ମାନେ ସାର୍ମାନେ ଛୁଟିରୁ ଆସନ୍ ଆଉ ସମସ୍ତଙ୍କେ ବୁଝିକରି ତାପରେ ଆମେ ଛୁଆପିଲାକେ ମିଟିଙ୍ଗ୍ ଡକାଇ କରି ବୁଝିନେମା ହଁ ସକାଳରେ ରହୁଛି ଓ ମୁଇଁ ଯେତେବେଳେ ଷଷ୍ଠ ସପ୍ତମ କ୍ଲାସ୍ କରୁଛି ତ ପ୍ରଥମ ଦ୍ଵିତୀୟ ରହୁଛେ ନା ଆ ଆପଣ ତ ଅଫିସ୍ କାମରେ ବିଜି ରହୁଛନ୍ ହଁ ଆଉ ସେଥିର୍ଲାଗି ଫେର ଭି ପିଲାଛୁଆମାନଙ୍କର ଏଇଟା ଦେଖିକିନା କରବାକୁ ପଡ଼ବା ତାଙ୍କ ମେଣ୍ଟାଲିଟି ଦେଖିକି ଯଦି ଇଚ୍ଛା ଅଛେ କି ନେଇଁ କ୍ଲାସ୍ କରବେକି ନାଇଁ

ଏ ମିଟିଙ୍ଗ୍ କେବେ ରଖମା ହଁ ଠିକ୍ ଅଛି ପାଞ୍ଚ ତାରିଖ୍ନେ ରଖିଲେ ବି ଭଲ୍ ଅଛି ନା ହଁ ହଁ ମ୍ୟାଡ଼ମ୍ ମୁଁ କ୍ଲାସ୍କୁ ଯାଉଛି